ଓଡ଼ିଆ ଭାଷା ଖ୍ରୀଷ୍ଟପୂର୍ବ କାଳୀନ ଏକ ପ୍ରାଚୀନ ଭାଷା ଭାରତର ପ୍ରଥମ ରାଜ୍ୟ ଯାହା ଭାଷା ଭିତ୍ତିରେ ହିଁ ଗଠିତ ହୋଇଥିଲା ଓଡ଼ିଶାର ଅନେକ ଜିଲ୍ଲା ଅଛି ଯେମିତିକି ପଶ୍ଚିମ ଓଡ଼ିଶା ଦକ୍ଷିଣ ଓଡ଼ିଶା ପୂର୍ବ ଓଡ଼ିଶା ଆଉ ଉତ୍ତର ଓଡ଼ିଶା ପୂର୍ବ ଓଡ଼ିଶାରେ କଟକର ଲୋକମାନେ କଟିକିଆ ଭାଷାରେ କଥା ହୁଅନ୍ତି ଆଉ ଦକ୍ଷିଣରେ ବରହମପୁରର ଲୋକ ସେମାନେ ବରହମ ପୁରିଆ ଭାଷାରେ କଥା ହୁଅନ୍ତି ଗଞ୍ଜାମ ଜିଲ୍ଲାରେ ଆଉ ସମ୍ବଲପୁରରେ ସମ୍ବଲପୁରର ଲୋକମାନେ ସମ୍ବଲପୁରିଆ କଥାବାର୍ତ୍ତା କରିଥାନ୍ତି ଏହା ଆମ ସଂସ୍କୃତିରେ ସେହି ଭାଷା ନାହିଁ କିନ୍ତୁ ନିଜ ନିଜ ଅଞ୍ଚଳର ସେଇ ଭାଷା ଗୁଡ଼ିକ ରହିଛି କିନ୍ତୁ ଆମ ସଂସ୍କୃତିରେ ଆଉ ଇତିହାସରେ ଖାଣ୍ଟି ଓଡ଼ିଆ ଭାଷା ଲେଖାଯାଇଚି ଯେମିତିକି ରାମାୟଣ ମାହାଭାରତ ଲକ୍ଷ୍ମୀପୁରାଣ ଏଇସବୁ ଓଡ଼ିଆ ଭାଷାରେ ହିଁ ଲେଖାଯାଇଛି ସେଇ ଭାଷା ଗୁଡ଼ିକ ଆମ ଓଡ଼ିଆ ଭାଷାରେ ଯେଉଁ ଇତିହାସରେ ଯେଉଁ ଲେଖା ଯାଇଥିବା ଲକ୍ଷ୍ମୀ ପୂରାଣ ମହାଭାରତ ତାକୁ ବହୁତ ପ୍ରବାହିତ କରିଛି